ଏକ ବଡ଼ ଗୋଷ୍ଠି ପାଇଁ ଭୋଜନ ରାନ୍ଧିବାକୁ ମୋତେ ଦିଆଯାଇଥିଲା ଏବଂ ସେଦିନ ମିଟିଙ୍ଗ ଥିଲା ମିଟିଙ୍ଗିରେ ମୋତେ କୁହାଯାଇଥିଲା ଯେ ଦଶ ବାର ଜଣଙ୍କ ପାଇଁ ରୋଷେଇ କରିପାରିବ ମୁଁ କହିଲି ହଁ କରିପାରିବି ନା ମୋତେ ରୋଷେଇର ଦାୟିତ୍ୱ ଦେଲେ ରୋଷେଇର ଦାୟିତ୍ୱ ଦେବା ପରେ ମୁଁ ଗୋଷ୍ଠିରେ ମୋତେ ଦୁଇ ତିନି ଜଣ ସାହାଯ୍ୟ କଲେ ପିଆଜ କଟାକଟି କରିକି ଦେଇଦେଲେ ମୁଁ ମୋର ମସଲା ଠିକ କରିକି ରଖିଲି ରଖିଲା ପରେ ଗୋଟିଏ ପଟେ ଅରୁଆ ଗୋଟିଏ ପଟେ ଡାଲି କରିଦେଲି ଡାଲି ଅରୁଆ ହୋଇସାରିଲା ପରେ ଚିକେନ ମସଲା କଷାଇ କରି ଚିକେନ ରାନ୍ଧିଲି ଚିକେନ ରାନ୍ଧିଲା ପରେ ଚିକେନ କଷା ହୋଇଗଲା ହୋଇଗଲା ପରେ ତା'ପରେ ମିଟିଙ୍ଗ ଡକାଗଲା ମିଟିଙ୍ଗିରେ ସମସ୍ତେ ବସିଲେ ମିଟିଙ୍ଗ ସରିଲା ମିଟିଙ୍ଗ ସରିଲା ପରେ ଗୋଷ୍ଠି ଲୋକ ଦଶ ବାର ଜଣ ଆମେ ସମସ୍ତେ ଖାଇବାକୁ ବସିଲୁ ଖାଇସାରିଲା ପରେ ଗୋଷ୍ଠି ଲୋକ ସମସ୍ତେ ମୋତେ ପ୍ରଶଂସା କଲେ କହିଲେ ରୋଷେଇ ବହୁତ ଭଲ ହୋଇଛି